ମୁଁ ଅନେକ ବଳଦ ଗାଡ଼ି ଦୌଡ଼ା ବା ଷଣ୍ଢ ଲଢ଼େଇ ଛେଳି ବୋଦା ଯେଉଁ କୁହନ୍ତି ସେମାନେ ଶିଙ୍ଗକୁ ଶିଙ୍ଗ ପକେଇ କେମତି ଲଢ଼େଇ କୁକୁଡ଼ା ମାନେ କୁକୁଡ଼ା ଗଞ୍ଜା ଛୁରୀ ବାନ୍ଧିକି ଲଢ଼େଇ ଲାଗନ୍ତି ପଇସା ପାଇଁ ଅନେକ ଲୋକ ଏମାନଙ୍କୁ ଖେଳେଇ ଥାଆନ୍ତି କିନ୍ତୁ ଏଇ ଖେଳେଇବା ଦ୍ଵାରା ବଳଦ ଗାଡ଼ି ହେଉକି ଷଣ୍ଢ ଯେତେବେଳେ ଲଢ଼େଇ ଲାଗିଥାନ୍ତି ତାଙ୍କ ଦ୍ଵାରା ଲୋକମାନଙ୍କ ଉପରେ ଚଢ଼ି ଯାଆନ୍ତି ଗାଡ଼ିମଟର ଭାଙ୍ଗି ଦିଅନ୍ତି ଏଗୁଡ଼ାକ ବହୁତ କ୍ଷୟକ୍ଷତି ହୋଇଥାଏ ବଳଦ ଗାଡ଼ି ଦୌଡ଼ିବା ଦ୍ଵାରା ସେ କେଉଁ ଖାଲରେ କିମ୍ବା ଗଛରେ ମାଡ଼ ହେଇକି ତାଙ୍କ ଜୀବନ ନଷ୍ଟ ହେଇଥାଏ ଛେଳି ବୋଦା ଜିଦିରେ ଅଟଳ ରହି ମାଡ଼ପିଟ୍ ହୋଇ ମଧ୍ୟ ସେମାନେ ମରିଯାଆନ୍ତି କୁକୁଡ଼ା ଛୁରୀ ବାନ୍ଧି ଫାଇଟିଙ୍ଗ ହେଲେ ସେମାନେ ମଧ୍ୟ ଯିଏ ହେଲେ ଗୋଟିଏ ତାଙ୍କ ଭିତରୁ ମରିଯାଏ ଏହି ଗୁଡ଼ାକ ଖେଳେଇକି କିଛି ଆମେ ପେଟ ପାଇଁ ପଇସା ପାଇଲେ ବି ଆମ ମନକୁ ବହୁତ ଦୁଃଖ ଦେଇଥାଏ କାରଣ ଏମାନେ ପଶୁପକ୍ଷୀ ହେଲେ ମଧ୍ୟ ଗୋଟିଏ ଗୋଟିଏ ଜୀବ ଏମାନଙ୍କୁ କଷ୍ଟ ହେଲେ ବି ଆମକୁ ବହୁତ କଷ୍ଟ ଲାଗେ ଏଇ ଖେଳ ଗୁଡ଼ାକ ମୋତେ ଜମା ହେଲେ କେବେ ଭଲ ଲାଗେନି କିନ୍ତୁ ଏହା ଏହି ଖେଳକୁ ଖେଳେଇକି ପଇସା ଇନକମ୍ କରିବା ଏ ଗୁଡ଼ାକ ମୋ ପାଇଁ ଅସୁନ୍ଦର କିନ୍ତୁ ଏଗୁଡ଼ା ମୋତେ କିଛି ଭଲ ଲାଗେନି